ଓଡ଼ିଶା ଇତିହାସରେ ସାମାଜିକ ଆହ୍ୱାନ ବିବାଦରେ ସାମାଜିକ ବିବାଦରେ ଆର୍ଥନୈତିକ ସମ୍ମୁଖୀନ ହୋଇଛି ସେଗୁଡ଼ିକ ସାମାଜିକ ଭାବେ ସମାଧୀନ କରାଯାଇଥିଲା ରାଜନୈତିକ ହେ ରାଜନୈତିକ ସାମାଜିକ ଓ ରାଜନୈତିକ ଭାବେ ସାମ୍ନା କରାଯାଇଥିଲା ବ୍ରିଟିଶ୍ଙ୍କ ବି ବ୍ରିଟିଶ୍ଙ୍କ ବିରୁଦ୍ଧରେ ସ୍ବାଧୀନତା ସଂଗ୍ରାମୀ ବ୍ରିଟିଶ୍ମାନଙ୍କ ବିରୋଦ୍ଧରେ ପାଇକ ବିଦ୍ରୋହ କଳିଙ୍କ ଯୁଦ୍ଧ ଏହିସବୁ ପରି ହୋଇଥିଲା ଆମ ଭାରତ ଦେଶକୁ ବ୍ରିଟିଶ୍ମାନେ ଲୁଣ୍ଠନ କରି ଓ ଶାସନ କରୁଥିଲେ ଯେଉଁମାନଙ୍କ ବିରୁଦ୍ଧରେ ଆମେ ସ୍ଵାଧୀନତା ହୋଇପାରିନଥିଲୁ ପରାଧୀିନ ଭାବେ ଆମେ ବସବାସ କରୁଥିଲୁ ଯେଉଁଥିପାଇଁକି ସ୍ଵାଧୀନତା ସଂଗ୍ରାମୀ ଭଗତ ସିଂ ସୁବାଷ ବୋଷ ଏହିପରି ସ୍ଵାଧୀନତା ସଂଗ୍ରାମୀମାନେ ଏହିପରି ସ୍ଵାଧୀନତା ସଂଗ୍ରାମୀମାନେ ଆମ ଦେଶ ପାଇଁ ବହୁତ ବହୁତ କଷ୍ଟ ଶାରୀରିକ ମାନସିକ କଷ୍ଟ ସହି ଆମ ଦେଶକୁ ସ୍ଵାଧୀନତା କରିଥିଲେ ଆମ ଦେଶକୁ ସ୍ଵାଧୀନତା କରିଥିଲେ ଓ ଯାହାଫଳରେ କି ଆମେ ଆମ ନିଜ ଦେଶ ଭିତରେ ପରାଧୀନ ଭାବେ ଚ ନଚଳି ସ୍ଵାଧୀନତା ଭାବରେ ଚଳିପାରୁଛୁ ଓ ରହିପାରୁଛୁ ସୁଖରେ ବସବାସ କରିପାରୁଛୁ ସେଥିପାଇଁ ସେଇ ସ୍ଵାଧୀନତା ସଂଗ୍ରାମୀକୁ ଆମେ କୋଟି କୋଟି ଧନ୍ୟବାଦ ଓ ପ୍ରଣାମ କରୁଛୁ